ଆଜିକାଲି ପିଲାମାନେ ମୋବାଇଲ୍ରେ ନୂଆ କିଛି ଗେମ୍ମାନେ ଖେଲୂୁଛନ୍ ଆମର୍ ଇଟା ସାଇକେଲ୍ ଗେମ୍ ହଉ ଆମର୍ ଇଟା ଲୁଡ଼ୁ ଗୋଟି ଗେମ୍ ଔର୍ ଆମର୍ ଇଏ ଗଲା ଯେ ଗାଡ଼ି ଛୋଟ୍ ଛୋଟ୍ ଛୁଆକର୍ ଆମର୍ ଗାଡ଼ି ଗେମ୍ ଔର୍ ସାଇକେଲ୍ ଗେମ୍ ଖେଲୁଛନ୍ ଔର୍ ପାଠ୍ ପଢ଼ାର୍ ଲାଗି ଧ୍ୟାନ୍ ନା ଦେବା

ଗେମ୍ ଆମର୍ ଅର୍ ବହୁତ୍ ଗେମ୍ ଖେଳୁଛନ୍ ଏନ୍ତିକିରି ଅର୍ ଖେଲ୍ବାର୍ କିଛି ନୂଆ ଗେମ୍ମାନେ ବହୁତ୍ ଖେଲ୍ବାର୍ ଲାଗି ଚେଷ୍ଟା କରୁଛନ୍ ଆର୍ ପାଠପଢ଼ବା ଲାଗି କିଛି ଧ୍ୟାନ୍ ନା ଦେବା ନୂଆ ନୂଆ ଗେମ୍ ଖେଲ୍ବାର୍ ଲାଗି ସବୁବେଲେ ଚେଷ୍ଟା କରୁଛନ୍